ମୋତେ କହିଲୁ ନୟାଗଡ଼ରେ କ'ଣ ସବୁ ଫେମସ୍ ଅଛି ଐତିହାସିକ ଆମର ନୟାଗଡ଼ ଜିଲ୍ଲାର ରଣପୁର ବ୍ଲକ ଆମର ଜଗନ୍ନାଥ ମନ୍ଦିର ଅଛନ୍ତି ଦ୍ଵିତୀୟ ଶ୍ରୀକ୍ଷେତ୍ର ନାମରେ ସେ ଗଣିତ ହୋଇଛନ୍ତି ଆମ ରଣପୁରରେ ଅଛନ୍ତି ମଣି ନଗେଶ୍ୱରୀ ଅଛନ୍ତି ଉପର ମଣି ନଗେଶ୍ୱରୀ ଅଛନ୍ତି ସେ ତଳ ମଣିନାଗ ଆମେ ଯାଉ ବୁଲିବା ପାଇଁ ଉପର ମଣିନାଗ ବି ଯାଉ ଆମେ ବୁଲିବା ପାଇଁ ସେ ବୁଲିବା ବାଟରେ ଜଗନ୍ନାଥ ମନ୍ଦିର ବି ଦେଖୁ ଜଗନ୍ନାଥ ମନ୍ଦିର ଦେଖି ଘରକୁ ଫେରୁ ଆଉ ଖାଇବା ଜିନିଷ ଫେମସ୍ କ'ଣ ଆପଣଙ୍କର ଏଠି ଖାଇବା ଜିନିଷ କଣ ଫେମସ୍ ଖାଇବା ଜିନିଷ କ'ଣ ଫେମସ୍ କ'ଣ ଖାଇବାକୁ ଭଲପାଆନ୍ତି ଲୋକମାନେ ବରା ସିଙ୍ଗଡ଼ା ଚପ ଆଉ ଫାଷ୍ଟଫୁଡ୍ ଜିନିଷ ନୟାଗଡ଼ରେ ଛେନାପୋଡ଼ ଆପଣ ଖାଆନ୍ତି ଛେନାପୋଡ଼ କେତେବେଳେ କେମିତି ହଁ ଖାଉ ଆପଣଙ୍କର ଯେଉଁ ଆଉ ଗୋଟିଏ ଠାକୁର ମନ୍ଦିର ଅଛନ୍ତି ମନେପକାଓ କେଉଁ ଠାକୁର ମନ୍ଦିର ଅଛି ନୟାଗଡ଼ରେ ଅଛନ୍ତି ଆମର ଓଡ଼ଗାଁ ଦକ୍ଷିଣକାଳୀ ଅଛନ୍ତି ଆମେ ସେହି ଜାଗାକୁ ବି ଯାଉ ବୁଲିବା ପାଇଁ ବେଳେବେଳେ ବୁଲିବା ବାଟରେ ଛେନାପୋଡ଼ ବାଟରୁ କିଣିକି ଆଣିକି ଆସୁ